ହଁ ହ୍ୟାଲୋ କୁହନ୍ତୁ କିଏ କହୁଥିଲେ ହଁ ସୋମନାଥ ସାର୍ ମୁଁ କହୁଥିଲି ହଁ ହଁ ଶିଖଉଛି ମୁଁ ହଁ ଜଟଣୀରେ ଆମର ଡ୍ୟାନ୍ସ ପରଫୋରମନ୍ସ ଅର୍ଗାନାଇଜେସନ ଅଛି ଆଛା ପୁଅ ଆଉ ଝିଅର ନାଁ କଣ କହିଲେ ଅ ସୋନାଲି ଆଉ ପୁଅ ନାଁ କଣ ରାହୁଲ ଆଉ ସୋନାଲି ତ ଭଲ ଡ୍ୟାନ୍ସ କରୁଛି ମୁଁ ଦେଖିଲି ଜଟଣୀରେ ଗଣେଶ ପୂଜାରେ ସେ ପେଣ୍ଡାଲରେ ନାଚୁଥିଲା ଭଲ ନାଚୁଥିଲା ହଁ ତାକୁ ମଧ୍ୟ ଭଲ ନାଚ ଜଣାଅଛି ଆଉ ଟିକେ ପୋଜ ଦେଲେ ସେ ନିଶ୍ଚିନ୍ତ ଆଡ଼ଭାନ୍ସ କରିବ ଆଉ ପୁଅ ରାହୁଲ ତ ମଧ୍ୟ ସେ ଭଲ ସଂଗୀତ ବି ଗାଉଛି ହାଁ ତେଣୁ ଆସ ଆସନ୍ତୁ ପଠାନ୍ତୁ ପଠେଇଲେ ତାଙ୍କୁ କୋଚିଂ ଦେଇକି ଛାଡ଼ିବା ଆଉ

ହଁ ଠିକ୍ ଅଛି ଆପଣ ସେ ପଠେଇବେ ଆଉ ତାପରେ ଆସନ୍ତା ରଜକୁ ଜଟଣୀ ମଧ୍ୟ ପ୍ରୋଗ୍ରାମ ହେଉଛି ରଜ ମହୋତ୍ସବ ସେଠି ମଧ୍ୟ ତାଙ୍କ ନାଁ ବି ମୁଁ ଏଣ୍ଟ୍ରି କରେଇଦେବି ସେଠି ମାନେ ସେ ଯୋଗଦେବେ ଆଉ ଭଲ ପୁରସ୍କାର ଆକର୍ଷଣୀୟ ପୁରସ୍କାର ମଧ୍ୟ ସେଠିଅଛି ବହୁତ ଗେଷ୍ଟ ସେଠି ମନ୍ତ୍ରୀମାନେ ଆସନ୍ତି ଏମଏଲଏ ମାନେ ଆସନ୍ତି ତେଣୁ ତାଙ୍କଠୁ ପୁରସ୍କାର ମଧ୍ୟ ସେମାନେ ପାଇବେ ତେଣୁ ଏଇ ହିସାବରେ ନିଶ୍ଚିନ୍ତ ଭାବରେ ଆମେ ତାଙ୍କ ଭଲ ଯେମିତି ପରଫୋରମନ୍ସ ହେବ ଚେଷ୍ଟା କରିବା କିନ୍ତୁ ପିଲା ଦି ଟି ଭଲ ମୁଁ ଜାଣିଛି ସେ ଆଗରୁ ଏଠି ପରଫୋରମନ୍ସ କରିଛନ୍ତି ଜଟଣୀ ମୁଁ ଦେଖିଛି ନାଁ ଦି ଟା କହିବାରୁ ମୁଁ ଜାଣିପାରିଲି ଆଉ ସେ ପିଲାଙ୍କୁ ପଠାନ୍ତୁ ମୁଁ ଆମ ଅନୁଷ୍ଠାନକୁ ସଂଗୀତ ଅନୁଷ୍ଠାନକୁ ପଠାନ୍ତୁ ନିଶ୍ଚିତ ଭାବରେ ମୁଁ ଚେଷ୍ଟା କରିବି ନାଁ ନାଚିବା ପାଇଁ ସବୁ ପାଇଁ ବାଦ୍ୟ ଯନ୍ତ୍ରଠୁ ଆରମ୍ଭ କରି ଘୁଂଙ୍ଗରୁଠୁ ଆରମ୍ଭ କରି ସବୁ ପ୍ରକାର ଇନଷ୍ଟ୍ରୁମେଣ୍ଟ ଆମେ ରଖିଛୁ ତା ସହିତ ନାଚ ମାଷ୍ଟର ମଧ୍ୟ ମୋ ପାଖରେ ତିନି ଜଣ ବି ଅଛନ୍ତି ଝିଅ କଳାକାର ବି ଅଛନ୍ତି ପୁଅ କଳାକାର ଅଛନ୍ତି ତେଣୁ କିଛି ନାହିଁ ଆମେ ସେମାନଙ୍କ ପାଇଁ ଗାଇଡ଼ କରିକି ଠିକ୍ ବାଟରେ ଆମେ ତାଙ୍କୁ ପରିଚାଳନା କରିବୁ ଆଉ ବିଶେଷ କରି ଏ ଯୋଉ ସଂଗୀତର ସ୍ୱର ଧ୍ୱନି ଲୟ ଏଆକୁ ଲକ୍ଷ କରିକି ଆମେ ତାକୁ ଯେମିତି ତା ର ମାଇନସ ମାର୍କିଂ ହେବନି ଜଜ୍ ଯେମିତି ତାଙ୍କୁ ପ୍ଲସ ପଏଣ୍ଟ ଦେବେ ସେ ବ୍ୟବସ୍ତା କରିବା ପାଇଁ ମଧ୍ୟ ଆମେ ବ୍ୟବସ୍ତା କରିଦେବୁ ତାପରେ ନାଚ ପାଇଁ ତା ର ତାଳ ଆଉ ତା ର ଧ୍ୱନି ଅନୁସାରେ ତା ଠାଣି ଅନୁସାରେ କେମିତି ସେ ଆଗେଇକି ଚାଲିବ ସେ ବ୍ୟବସ୍ତା କରିବାପାଇଁ ଆମର ନୃତ୍ୟ ଗୁରୁ ବି ଅଛନ୍ତି ହୁଁ ଏଇଟା ବହୁତ ଦିନର ପୁରୁଣା ଅନୁଷ୍ଠାନ ଆମର ତେଣୁ ଏହି ହିସାବରେ ଆମେ ଅନୁଷ୍ଠାନଟି ଖୋଲିଚୁ ଆଉ ପିଲାକୁ ଆପଣ ଆଣିକି ଆସନ୍ତୁ ଆମେ ତାକୁ ଗଢ଼ିବୁ ମୁଁ ତମ ପୁଅ ଝିଅକୁ ଦିହିଙ୍କି ଦେଖିଛି ତା ର ପ୍ରୋଗ୍ରାମ ଯେଉଁ ପରଫୋରମନ୍ସ ହେଉଥିଲା ମୁଁ ସେଠି ଉପସ୍ଥିତ ଥିଲି ଗଣେଶ ପୂଜାରେ ଟଙ୍କା ତ ହଁ ଆପଣ ଆସନ୍ତୁ ଦେଖିଆ ଆପଣଙ୍କୁ କିଛି ରିହାତି କରିବା ଆମେ ବାହାରୁ ଅଧିକା ପଇସା ନେଉଛୁ ଆଉ ତେଣୁ ଆପଣଙ୍କୁ ଟିକେ କମେଇଦବା ଆଉ ବାହାରେ ମୁଁ ଗୋଟେ ପିଲାକୁ ଦୁଇ ହଜାର ଲେଖାଏଁ ନିଏ ଆଉ ତମେ ଆପଣ ଯେହେତୁ ଯୋଡ଼ାଏ ପିଲା ପଠେଇବେ ତମେ କମେଇବ ଯେ ପଇସା ପତ୍ର ବଡ଼ କଥା ନୁହେଁ କିଛି ତେଣୁ ଆପଣଙ୍କୁ ଟିକେ ଦେଖନ୍ତୁ ଆଉ କଣ କରିବା ଆମେ ତ ଅନୁଷ୍ଠାନରେ ଯେଉଁ ସବୁ ଅଛନ୍ତି ସବୁ ହଁ ନୃତ୍ୟ ଗୁରୁ ଅଛନ୍ତି ଆମର ଯେଉଁ ମାନେ ସବୁ ଅଛନ୍ତି ସାର୍ ଫାର୍ ମାନେ ସବୁ ଅଛନ୍ତି ତାଙ୍କ କଥା ଆମେ ବି ବୁଝିବା ଆଉ ତେଣୁ ଯୋଡ଼ାଏ ପିଲା ଯେହେତୁ କମେଇଦେବା ମୁଖ୍ୟ କଥା କଳାରେ ପିଲାମାନେ କେମିତି ଆଗେଇ ଚାଲନ୍ତୁ ହଁ ଆଉ ପଠାନ୍ତୁ ପିଲାଙ୍କୁ ପଠାନ୍ତୁ ଦେଖିବା ଆଉ

ହଁ ସେଇ ବରୁଣେଇ ମହୋତ୍ସବ କଥା ମୁଁ ଆପଣଙ୍କୁ ଆଗରୁ କହିଥିଲି ପରା ସେ ବରୁଣେଇ ମହୋତ୍ସବରେ କରିବା ଆପଣ ପଠାନ୍ତୁ ହାଁ ଆସ ଆସନ୍ତୁ ଆସନ୍ତୁ ଆଜ୍ଞା ହଁ ଠିକ୍ ଅଛି ହଁ ହଁ ଆସନ୍ତୁ ଆମେ କଥା ହେବା ହଁ ହଁ ପଠାନ୍ତୁ ଆସନ୍ତୁ କଥା ହେବା